ହଁ କହ ଭଲ ଭଲ ନା ତମର ଆଡ଼େ ଯେ ହୁଁ ହୁଁ ଚାଲିଛେ ତ

ହଁ ସେ ଦେଖିବା କେ ନାଇ ମିଲବ ନା ସବୁ ଏଟା ଏଛନ୍ ମଡ଼େନ ଜମାନା ହୋଇଗଲା ତ ହେ ଏଛନ୍ ସେ ମାଟି ପତ୍ର ଆର କାହିଁ ହୋଉଛେ ତାଲି ଏ ଏଛନ୍ ତ ଫ୍ରିଜ୍ ଗଲା ଦୁନିଆ ଟା ହେଇଗଲା ହୁଁ ହଁ ହେଟା ତ ଆମର ଆମର ଆମର ପରମ୍ପରା ଥି ହାନି ସେ ଜିନିଷ ହଁ ପ୍ରମାଣ ଦେଉଥିଲେ ହୁଁ ହଁ ହଁ ଇଛନ ତୁ କାହିଁ ବବା ହଁ ହେମିତି ଚାଲିଛି ଜାଣି ନେଇ ପାରବା କାହେ ସମର ସହିତ ଆମେ ବି ଭାସି ଚାଲିଯାଇଛୁ ପୁରା ହୁଁ ଜିନ୍ସ ପ୍ୟାଣ୍ଟମାନେ ପିନ୍ଧିଲେ ବିହାତି ମା ବିହାତି ମାଆ ମାନେ ବି ସେ ଶାଢ଼ୀ ଜିନ୍ସ ପାଣ୍ଟ ସାର୍ଟମାନେ ପିନ୍ଧୁଛ ହଁ ହଁ ଏ ନେଇ ନେଇ ସବ ଇଛନ୍ ମଡ଼ନ ଖାଲି ଦିସୁଛେ ହଁ ସେ ମାଟ ବଲବା ଜିନିଷ ଆରୁ ନେଇ ନା ହୁଁ ହଁ ଏ ନେଇ ମିଲବା ହୁଁ ଏମିତି ତ ଚାଲବାକେ ପଡୁଛି କାହାକେ କହେଲେ ହେଲେ କିନ ମାନବା କେନୁ ଆଜିକାଲିର ପିଲା ଟୁକେ ହୁଁ ନେଇ ବୁଝିପାରବାର ନା ଲାଭ ନି ମେଲା ଦେଖମା ଆରୁ କେ ହଁ ହଁ ହଁ ହଁ ଠିକ୍ ଅଛି